ଆମ ଜିଲ୍ଲା ରାୟଗଡ଼ାରେ ବାରମାସରେ ତେରପର୍ବ ପାଳନ କରାଯାଏ ଆମର ବରପର୍ବ ହେଉଛି ରାୟଗଡ଼ା ଜିଲ୍ଲାର ସାଂସ୍କୃତିକ ମହୋତ୍ସବ ଚଇତି ମହୋତ୍ସବ ଏଠି ଦେଶ ବିଦେଶରୁ ବହୁତ କଳାକାର ଆସି ଯୋଗଦାନ କରନ୍ତି ନିଜର ପ୍ରତିଭା ପ୍ରତ୍ୟାରଣ କରନ୍ତି ଏହାକୁ ଆମ ରାଜନୀତିକ ସଭା ମାନେ ବି ବସେ ଆମ ଏମ ଏଲ ଏ ଆମ ଏମ ପି ଆମର ଚେୟାରମ୍ୟାନ୍ ସବୁ ଏଥିରେ ଯୋଗଦାନ କରନ୍ତି ଏକ ବଡ଼ ମେଳାର ଉତ୍ସବରେ ଉତ୍ସବ କରାଯାଏ ଆଉ ରାଜନୀତିକର ଏକ ବିଶେଷ ଆକର୍ଷଣ ଥାଏକି ଷ୍ଟେଜ୍ ଉପରେ ଆଦିବାସୀ ନୃତ୍ୟ କରାଯାଏ ଆଉ ରଥଯାତ୍ରା ଲକ୍ଷ୍ମୀପୂଜା ରାୟଗଡ଼ାରେ ପ୍ରତିବର୍ଷ ବହୁତ ଜାକଜମକରେ ପାଳନ କରାଯାଏ ରଥଯାତ୍ରାରେ ଭକ୍ତମାନେ ରଥକୁ ଟାଣି ମା' ଗୁଣ୍ଡିଚା ମନ୍ଦିରରେ ଲଗାନ୍ତି ଓ ବାହୁଡ଼ା ଦିନ ମା' ଗୁଣ୍ଡିଚା ମନ୍ଦିରରୁ ନେଇ ଜଗନ୍ନାଥ ମନ୍ଦିରରେ ପହଞ୍ଚିଥାନ୍ତି ଲକ୍ଷ୍ମୀପୂଜା ରାୟଗଡ଼ାରେ ଏକ ବଡ଼ ପର୍ବ ଭାବେ ଉଭା ହେଇଛି ଲକ୍ଷ୍ମୀପୂଜା ନଅ ଦିନ ଧରି ଲକ୍ଷ୍ମୀଙ୍କ ମା' ଲକ୍ଷ୍ମୀଙ୍କ ପୂଜା ଆରାଧନା କରାଯାଇ ମା' ଲକ୍ଷ୍ମୀଙ୍କୁ ବିସର୍ଜନ କରାଯାଏ ଲକ୍ଷ୍ମୀପୂଜାରେ ମିନାବଜାର ପଡ଼େ ଓ ଲୋକମାନେ ବହୁତ ଏନ୍ଜୟ ଜାକଜମକରେ ଲକ୍ଷ୍ମୀପୂଜା ପାଳନ କରନ୍ତି ଧନୁଯାତ୍ରାରେ ଅଁ ଲୋକମାନେ ରାୟଗଡ଼ାରେ ଗୁଡ଼ି ଉଡ଼ାନ୍ତି ଓ ତେଲଗୁ ସମ୍ପ୍ରଦାୟର ଲୋକମାନେ ପୋଙ୍ଗଲ ପାଳନ୍ତି ସାଂସ୍କୃତିକ କାର୍ଯ୍ୟକ୍ରମରେ ବହୁତ କିଛି ରାୟଗଡ଼ାରେ ଅନୁଷ୍ଠିତ ହୁଏ ଏହାକୁ ଲୋକମାନେ ବହୁତ କିଛି ଭାବେ ଏନ୍ଜୟ କରନ୍ତି ଓ ଲୋକମାନେ ବହୁତ କିଛି କରିବାପାଇଁ ସକ୍ଷମ ମଧ୍ୟ ଅଛନ୍ତି ଲୋକମାନଙ୍କ ଦ୍ୱାରା କରାଯାଉଛି ପାର୍ବ ଏ ପର୍ବପର୍ବାଣି ଲୋକମାନେ ଉଁ ଯୋଗଦାନକରି ମଧ୍ୟ ବହୁତ ଖୁସି ଅନୁଭବ କରନ୍ତି ଏଣୁ ଲୋକମାନେ ତାଙ୍କ ପର୍ବରେ ବହୁତ କିଛି କରିବାର ଆବଶ୍ୟକତା ରହିଛି ଲୋକମାନଙ୍କ ଦ୍ୱାରା କରାଯାଉଛି ଲୋକମାନେ ତାଙ୍କ ଏଇ ପର୍ବକୁ ବହୁତ କିଛି ଜାକଜମକରେ ପାଳନ କରି ରଥଯାତ୍ରାରେ ଠାକୁରଙ୍କୁ ଡାକନ୍ତି ଓ ନିଜର ମାନସିକ ପୁର ମାନସିକ ପୁରଣ କରନ୍ତି ଲୋକ ବି ଖୁସି ଏଇ ପର୍ବପର୍ବାଣି ରହିକି ସମ ଲୋକମାନେ ପାଳନ କରନ୍ତି